ଓଡ଼ିଶା ହେଉଛି କୃଷି ପ୍ରଧାନ ଦେଶ ଏଥିରେ ଟେକ୍ନୋଲୋଜିର ଟେକ୍ନୋଲୋଜିର ଉପଯୋଗ ବହୁତ ହେଉଛି ଲୋକ ଏକରେ କମୁଛନ୍ତି ଦୁଇରେ ଜଲଦି ବି ହୋଇଯାଉଛି ସେଥିପାଇଁ ଟେକ୍ନୋଲୋଜି ଆମ ଓ ଚାଷ ଜମିଟା ବହୁତ ବ୍ୟବହାର ହେଉଛି ଯେମିତିକି ଆପଣ ଦେଖନ୍ତୁ ଧାନ କଟା ମେସିନ୍ ଧାନ କଟା ମେସିନ୍ରେ ଆମର ଅଧାଘଣ୍ଟାରେ ଗୋଟେ ଜମିକୁ ସେ କାଟି ଦଉଛି କିନ୍ତୁ ଚାରିଟା ପାଞ୍ଚଟା ଲୋକ ମିଶିଲେ ବି ଗୋଟେ ଦିନରେ କାଟି ପାରୁନାହାନ୍ତି ସେଥିପାଇଁ ଟେକ୍ନୋଲୋଜିର ଲୋକ ଆବଶ୍ୟକ ବହୁତ ହେଉଛି ଆମର ସରକାର ଏଥିରେ ବି ବହୁତ ସୁବିଧା ଦେଉଛନ୍ତି ଯେତିକି ସୁବିଧା ପାଇବା କଥା ସେତିକି ଦେଉନାହାନ୍ତି ସୁବିଧା ଦେଉଛନ୍ତି ଯେଉଁ ଯେଉଁଥିରେ କି ଆମେ ଉପକୃତ ହେଉଛୁ ଜଲଦି କାମ ସରୁଛି ଟେକ୍ନୋଲୋଜି ପରି ଟେକ୍ନୋଲୋଜି ହିସାବରୁ ଆଜିକାଲି ଟେକ୍ନୋଲୋଜି ହିସାବରୁ ଲୋକ ପାଣି କଳ ନେଇକରି ପାଣି ଆସୁନି ରୀତିମତ ଭାବେ ଚାଷଜମିରେ ପାଣି ନପଡ଼ିଲେ କ୍ଷତି ହେଉଛି ସେଥିପାଇଁ ଯେଉଁଟାକି ଆମର ଟେକ୍ନୋଲୋଜି ଉପାୟରେ ଯେଉଁ କଳ ଆସୁଛି ସେଇଟା ଚାଷଜମିରେ ପ୍ରୟୋଗ ହେଲେ ଆମର ଚାଷ ବି ହେଉଛି